ଭାରତୀୟ ପରିବହନ ବ୍ୟବସ୍ଥା କହିଲେ ସାଧାରଣତଃ ଆମର ତିନି ପ୍ରକାର ବୁଝାଯାଏ ଗୋଟିଏ ହେଉଛି ଉଡ଼ାଜାହାଜ ପରିବହନ ବା ଆକାଶରେ ଆଉ ଗୋଟିଏ ହେଲା ରେଳପଥ ଆଉ ଗୋଟିଏ ହେଲା ବସ୍ର ଗମନା ଗମନ ଭାରତୀୟ ଯେଉଁ ଉଡ଼ାଜାହାଜ ଯେଉଁ ପରିବହନ ସେଇଟା ଆଗ ଅପେକ୍ଷା ବହୁତ ଉନ୍ନତି ଘଟିଛି ଆଗେ ଯେତିକି ଟଙ୍କା ନେଉଥିଲେ ଏବେ ମଧ୍ୟ ବହୁତ କମ୍ ଆଉ ଯଦି ରେଳ କଥା ଦେଖିବା ନିଶ୍ଚିତ ଭାବରେ ଉନ୍ନତି ଘଟିଛି ଯେ ଯେଉଁରେ ରେଳ ସୁବିଧା ନ ଥିଲା ଆମର ଉତ୍ତର ପୂର୍ବ ଭାରତ ସେ ସବୁକୁ ରେଳ ସୁବିଧା ହୋଇଛି ବହୁତ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଚାଲିଲାଣି ଯାହାଦ୍ଵାରା କି ବହୁତ କମ୍ ସମୟ ମଧ୍ୟରେ ଆମେ ଗନ୍ତବ୍ୟ ସ୍ଥଳକୁ ଯାଇପାରିବା ଆଉ ଯଦି ବସ୍ ପରିବହନ ଦେଖିବା ତାହେଲେ ସବୁ ଆଡ଼େ ସେତ ଗାଁ ଗହଳି ଟାଉନ୍ ସହରକୁ ମଧ୍ୟ ବିଭିନ୍ନ ପ୍ରକାର ବସ୍ ଯାଉଛି ଆଉ ଏ ସବୁ ଆଗକୁ ବଢ଼େଇବାକୁ ହେଲେ ଆମକୁ ସମସ୍ତଙ୍କୁ ସୁଯୋଗ ମିଳିବା ଦରକାର ଯେ ସମସ୍ତେ ଯିବା ଦରକାର ସମସ୍ତଙ୍କ ପାଇଁ ଦାମ୍ କମ୍ ରହିବା ଦରକାର ଆଉ ଆହ୍ୱାନ ହେଉଛି କିଭଳି ଭାବରେ ଏକ ସୁଚାରୁ ରୂପେ ପରିଚାଳନା କରିବା କୌଣସି ଦୁର୍ନୀତି ନ ହେବ ସରକାର ଏଥିପ୍ରତି ଧ୍ୟାନ ଦେବା ନିହାତି ଦରକାର ଯାହାଦ୍ଵାରା କି ଆମ ପରିବହନ ବ୍ୟବସ୍ଥା ବହୁତ ପ୍ରକାର ଉନ୍ନତି ହୋଇପାରିବ